ଦୟାକରି ଦ୍ୱିତୀୟ ଉତ୍ପାଦ ସହିତ ଆପଣଙ୍କୁ ନିତ୍ୟାନ୍ତ ଅନୁଭୂତି କହନ୍ତି ପ୍ରାଚୀନ କାଳେ ତୁଳା ପଶମ ରେଶମ ଓ ଝୋଟ ଅଦା ବ୍ୟବହାର କରି ବସ୍ତୁ ତିଆରି କରାଯାଏ ସତର ବୟନିସକି କଞ୍ଚମାଲ ଅଧାରେ ବିଭିନ୍ନ ଶ୍ରେଣୀ ବିଭକ୍ତି କରାଯାଇପାରେ ବୟନ ଶିଳ୍ପୀର ବିଭିନ୍ନ ତନ୍ତ ହିଁ କଞ୍ଚମାଲ ଭାବେ ବହୁତ ପ୍ରାକୃତିକ କୃତ୍ରିମ ହୋଇପାରେ ପଶ୍ଚିମ ରସନ ତୁଳା ଲାଇନ୍ ଓ ଝୋଟ ପ୍ରାକୃତିକ ତନ୍ତ ଅଟନ୍ତି ମନୁଷ୍ୟ ପ୍ରତି ତନ୍ତ ଗୁଡ଼ିକ ମଧ୍ୟରେ ଲାଇନ୍ ହୋସରେ ଆଦି ଲୋକ ଯୋଗେ ପାୟନିଶିଳ୍ପୀ ପୃଥିବୀରେ ଏକ ପୁରାତନ ଶିଳ୍ପୀ ଅଷ୍ଟୋଧାଶୁ ସୂତାଘରେ ସେଲଫି ପର୍ଯ୍ୟନ୍ତ କେପ୍ସ ହାତ କଟା ସୂତା ଓ ହସ୍ତପୂର୍ଣ୍ଣ ସାହାଯ୍ୟରେ ବୁଣାାଯାଉଥିଲା ଅଷ୍ଟଦ୍ୱାଦଶ କୁତା ଜବେ ପୋଡ଼ତନ୍ତ ଦ୍ୱାରା କେପ୍ସ ବୟାନଶିଳ୍ପୀ ମୋର ଅକୃପ ବିଷୟରେ ତାଙ୍କ ସହିତ ମୋର ବିବାହ ହୋଇଯାଇଛି ତେଣୁ ତାଙ୍କଠାରୁ ଯାହା କିଛି ଭାଷା ମୁଁ ଚାହେଁ ଦିନରେ ସାନ୍ତନ ସେ ତୁମର ଶୂନ୍ୟଥାଳିରେ ସେ ଅଜଡ଼ା ଜନ୍ତୁ ସତ ମାତ୍ରା ସେଇ ସେଇ ଓଜାଡ଼ିବାରେ ତାଙ୍କର ଯେଉଁ ତଳ ପ୍ର୍ରିୟ ଏହା ଲୁଚି ରହିଥାଏ ତାହା ମୁଁ ସୁକୁଳ୍ପ ମୁଖରେ ମରଣ କ ବି ଦ ସହି ନେଇପାରନ୍ତି କିନ୍ତୁ ପାରୁନା କାରଣ ମୁଁ ତାଙ୍କର ସ୍ୱାମୀ ସୁନନ୍ଦ କବି କବିକି ବାର୍ତ୍ତା ପ୍ରାଇସ୍ ମୁଁ ଖଣ୍ଟି ବ୍ୟସ୍ତବାଦୀ ମୁଁ ଆଗରୁ ମୃତ୍ୟୁ ମୃତ୍ୟୁ ଜୀବନ ଜୀବନ ମରଣ ଭିତରେ ମୁଁ ଅମୃତ ହସ୍ତରେ ଇଙ୍ଗିତ ଦେଖିନି କି ଜନ୍ମ ବା ସୃଷ୍ଟିରେ ମୁଁ ଏହିନି ଆତ୍ମାର ଆଜି ଯାଏଁ ଅସଣା ସକାଳ କଥା ମୁଁ କହୁଛି ଠିକ୍ ସେଇ ସକାଳ କୋଡ଼ିଏ ବର୍ଷର ତଳର ସୁନନ୍ଦାର ଶ୍ରୀ ଉପର ସଙ୍ଗୀତ ଢଳିଥିଲା ସେହି ସଙ୍ଗୀତ ଆଜି ବି ମୋର ପ୍ରାଣକୁ ମଧୁ ଛଣ୍ଡାରେ ଉଥଳ କରି ଯେତେବେଳେ ମୁଁ ତାଙ୍କର ଅସ୍ତିଦ୍ୱୀପ ତୃପ୍ତି ମୁକ୍ତି ଉପରେ ନୃତ ପ୍ରତି କରି କରି ନୃକୃତ ଏଇ ମୋର ସ୍ତ୍ରୀ ସୁନନ୍ଦା ପାଇଁ ମୁଁ କ'ଣ ବି ନା କରୁଛି ନା କରୁଛି ସେଦିନ ବିଜୟ ଦଶମୀରେ ପ୍ରଭାତ ସୁନ୍ଦର ଓ ଶୁଖୀର ପ୍ରଭାତ ସୁନୁନ୍ଦା ସକାଳୁ ଗୁଣୁଗୁଣୁ ହୋଇ ତାଙ୍କର କୋଠରୀଟି ସଜାଇବାରେ ଲାଗିଛନ୍ତି ଗତ ରାତିରେ ଅଳସ ଭାବେ ଧୀର କଟିଯାଇଛି ତାଙ୍କ ଆଖିପତାରୁ ସୁରକ୍ଷିତ ସ୍ଵର୍ଣ୍ଣ କାରଣ ବୃହତ୍ ପଥ ହୋଇଛି